ଆମର୍ ଗାଁ ମୋତେ ଖୁବ୍ ଭଲ୍ ଲାଗ୍ସି ଆମର ଗାଁନେ ସବୁ ସୁବିଧା ହେଲାନେ ଯେନ୍ତା କି ପାଖେ ମେଡ଼ିକାଲ୍ ଅଛି ସ୍କୁଲ୍ ଅଛି କଲେଜ୍ ଅଛେ ସବୁକିଛି ମିଲ୍ସି ଆମର୍ ଗାଁନେ ପାଣି ବ୍ୟବସ୍ଥା ବି ବହୁତ ଭଲ୍ ଅଛି ଆଉ ଟୁକେଲ୍ମାନଙ୍କ ଲାଗି ବିୟୁଟିପାର୍ଲର୍ ବି ଅଛି ପିଲାମାନଙ୍କ ଲାଗି ସେଲୁନ୍ ବି ଅଛେ ସବୁକିଛି ଭଲ୍ ଆମର୍ ଗାଁନେ ସବୁ ବ୍ୟବସ୍ଥା ଅଛେ ଖାନାପିନା ବି ସବୁ ପାଖାପାଖି ଦୁକାନ୍ମାନ୍କେ ଭଲ୍ଟା ମିଲ୍ସି ରାସ୍ତାମାନେ ବି ଭଲ୍ ଅଛେ ଆମର୍ ଗାଁନେ ଆଉ ଆମର୍ ଗାଁରେ ବସ୍ ବି ଚାଲ୍ସି ଆଉ ଯାହା ହେଲେ ବି ନିଜର୍ ଗାଁ ନିଜ୍କେ ଏକା ଭଲ୍ ଲାଗ୍ସି ଯେତେ ହେଲେ ବି ଆଉ ଆମର ରାସ୍ତାନେ ବସ୍ ଚାଲ୍ସି ଆଉ ବେଶୀ ବସ୍ ବସିବାକେ ଯେ ବେଶୀ ଦୂର୍କେ ବି ଯିବାକେ ନାଇଁ ପଡ଼ି ପାଖେ ଆମର୍ ଛକ୍ ଅଛି ସେନେ ଏଖା ବସ୍ ଆଇସି ଆଉ ସେନେ ଏକା ବସିକିନା ଆମେ ଯେନ୍କେ ବି ଯିବାର୍ ଥିସି ଆମେ ଯାଇ ପାର୍ସୁଁ ଆମର୍ ଗାଁ ଆମ୍କେ ଏକା ଭଲ୍ ଲାଗ୍ସି ନିଜର୍ ଗାଁ ଯେତେ ହେଲେ ବି ନିଜ୍କେ ଏକା ଭଲ୍ ଲାଗ୍ସି